ଛୁରୀ ଛୁରୀରେ ଆମର ପରିବା କିଣିବାକୁ ଯାଇଥିଲି ଗୋଟେ ଦିନ ଛୁରୀ ଦେଖିକି ଗୋଟେ ଛୁରୀ କିଣିଲି କିଣିକି ଆଣିଲି ଘରେ ଘରେ ଆଣିକି ତାପରେ ଛୁରୀରେ ପରିବା କାଟିଥିଲି ପରିବା କାଟୁକାଟୁ ଛୁରୀରେ ଛୁରୀର ସେ ଧାର ସରିଗଲା ସରିଯିବା ପରେ ଛୁରୀଟା ମୋ ଆଳୁ କାଟୁ କଟୁ ହାତ କାଟିଗଲା ଛୁରୀଟା ଟିକେ ବି ଭଲ ନାହିଁ କାହିଁକି ନା ଛୁରୀରରେ ମୋ ହାତ ବି କାଟିଲା ପ୍ଲାଷ୍ଟିକ୍ଯାକ ସବୁ ସରି ଖସିଗଲା ସେଥିପାଇଁ ଛୁରୀଟା ଭଲ ନାହିଁ